ମଣିଷ ସବୁବେଳେ ସେମାନଙ୍କ ମୂଳ ସହିତ ସଂଯୋଗ କରିବାକୁ ଚାହେଁ ମୁଁ ବି ମୋର ମୂଳ ସହିତ ସଂଯୋଗ କରୁଛି ଯେ ଚତୁର୍ଥ ସମୟରେ ଚତୁର୍ଥ କ୍ଲାସରେ ମୁଁ ପଢ଼ିବା ସମୟରେ ଗୋଟିଏ ଦିନ ଆସି ଲୁଚିଥିଲି ସ୍କୁଲ ନଯାଇ ଏବଂ ସେ ସମୟରେ ମୋତେ ସ୍କୁଲରେ ପ୍ରବଳ ବାଡ଼ିଆ ହେଇଥିଲା ତା'ବାଦ୍ ଘରର ପ୍ରତ୍ୟେକ ସଦସ୍ୟ ମୋତେ ଖୁଣ୍ଟିରେ ବାନ୍ଧି ବାଡ଼େଇ ଥିଲେ ଯେଉଁ ସ୍ମୃତିକୁ ମୁଁ ଆଜି ଯାଏଁ ମନେ ରଖିଛି